ସମ୍ବାଦ କେବଳ ବ୍ୟକ୍ତି ବ୍ୟକ୍ତିର ସମଷ୍ଟି ନୁହେଁ ବରଂ ଏହା ହେଉଛି ବୃହତ୍ତର ଜନଶତ ସମ୍ବାଦର ସବୁଠାରୁ ଆକର୍ଷଣୀୟ ଦିଗ ଗୁଡ଼ିକ ମଧ୍ୟରେ ଗଣ ଜୀବନ ଓ ଗଣପ୍ରସଙ୍ଗ ହେଉଛି ଅନ୍ୟତମ ଗଣ କହିଲେ ଏଠାରେ ବୃହତ୍ତର ଜୀବନ ସଭା ସେଇ ମାନଙ୍କର ଆଶା ଆଙ୍କାକ୍ଷା ସେଇମାନଙ୍କର ସପ୍ନ ସମ୍ଭାବନାର ପ୍ରସଙ୍ଗକୁ ହିଁ ବୁଝାଇଥାଏ ଗଣ ଜୀବନରେ ପ୍ରସଙ୍ଗକୁ ଜଣକ ନିକଟରେ ଯେଉଁ ମାଧ୍ୟମରେ ପ୍ରକାଶ କରାଯାଏ ତାହାହିଁ ହେଉଛି ଗଣ ମାଧ୍ୟମ ଗଣମାଧ୍ୟମ ଗଣ ଜୀବନରେ ମହାମନ୍ତ୍ର ଗାନକରେ ଗଣ ଜାଗରଣ ନିମିତ୍ତ ଉପଯୁକ୍ତ ସୁଯୋଗ ସୃଷ୍ଟି କରେ ଗଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଦିଗରେ ଗଣମାଧ୍ୟମର ଭୂମିକା ନିହାତି ଗୁରୁତ୍ୱପୂର୍ଣ୍ଣ ଗଣ ଶାସନ ବ୍ୟବସ୍ଥା ଭିତରେ ଗଣମାଧ୍ୟମର ଭୂମିକା ଅସାମାନ୍ୟ ଗଣତନ୍ତ୍ରର ଚାରିସ୍ତମ୍ଭ ଭିତରେ ଗଣମାଧ୍ୟମ ଗୁଡ଼ିକର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ଗୁରୁତ୍ୱପୂର୍ଣ ଅଟେ